ମୋର ଜଣେ ପ୍ରିୟ ଶିକ୍ଷକ ଯିଏକି ଆମକୁ ଭଲ ଶିକ୍ଷା ପ୍ରଦାନ କରିଛନ୍ତି ଯିଏକି ଆମକୁ ଭଲ ମଣିଷ ପାଇଁ ଭଲ ଭଲ ଶିକ୍ଷା ଦେଇଛନ୍ତି ଯାହାକି ଆମେ ଆଗକୁ ବଢ଼ିପାରିବା ଯାହାଦ୍ୱାରା କିି ଆମେ ଭବିଷ୍ୟତରେ ଭଲ ଭଲ ମଣିଷ ଗୋଟେ ଜଣେ ହୋଇପାରିବା ଜଣେ ଡ଼କ୍ଟର୍ ଇଞ୍ଜିନିୟର କିଛି ହୋଇପାରିବ ଯାହାକି ଆମେ ଦେଶ ପାଇଁ କିଛି କରିପାରିବା ଆମ ଯେଉଁ ଶିକ୍ଷକ ସେ ଆମକୁ ଭଲ ଜିନିଷ ଭଲ ବାଟ ଭଲ ଶିକ୍ଷା ପ୍ରଦାନ କରେ ଯାହାକି ଆମେ ଆଗକୁ ବଢ଼ିଥାଉ ଜଣେ ଶିକ୍ଷକ ହିଁ ଜଣେ ଭଲ ଲେଖକ ମଧ୍ୟ ବା ଭଲ ଶିକ୍ଷ ମଧ୍ୟ ଯାହାକି ଆମେ ଭଲ ବାଟରେ ଯାଇଥାଉ ଭଲ ଶିକ୍ଷା ପାଇଥାଉ ଯାହାକି ଆମେ ଆଗକୁ ବଢ଼ିବାର ପ୍ରେରଣା ଅଛି ଯାହାକି ଆମେ ଶିକ୍ଷକ କହିଥାଉ